ଭାଇ ଆପଣଙ୍କ ଘର ଏଇଠି ନା ମାନେ ଏଇଠି ରହୁଛନ୍ତି ଆଉ କହୁଥିଲି କ'ଣ ନା ଯେ ଶିମିଳିପାଳକୁ ଯିବାପାଇଁ ମାନେ ରାସ୍ତାଟା କେ ପଟେ ଗଲେ ପଡ଼ିବ କହୁନ

ହଁ ମାନେ ମୁଁ କ'ଣ କହୁଛି ନା ଆମ ସ୍କୁଲ୍ ଟୁର୍ ଗୋଟେ ହୋଇଛି ହେଲା ତ ସ୍କୁଲ ଟୁର୍ ଗୋଟେ ହୋଇଛି ହଁ ହଁ ସ୍କୁଲ୍ ଟ୍ରିପ୍ ହୋଇଛି ମୁଁ ମାନେ ତାଙ୍କ ହେଡମାଷ୍ଟର୍ ମୁଁ ତାଙ୍କୁ ନେଇକି ଆସିଛି ହେଲା ମୁଁ କେବେ ଆସି ନାହିଁ ନା ଶିମିଳିପାଳ ତ ସେଥିପାଇଁ ରାସ୍ତାଟା ଜାଣିପାରୁନି ମାନେ ମୋବାଇଲ୍ରେ ବି ଚାର୍ଜ ନାହିଁ ନହେଲେ ଗୁଗୁଲ୍ ମ୍ୟାପ୍ ଅନ୍ କରିକି ଯାଇଥାନ୍ତି ମାନେ ଏ ଯେଉଁ ଯିବାପାଇଁ ଯେଉଁମାନେ କ'ଣ କ'ଣ ନିୟମ ଅଛି କହୁନ ମାନେ ବସ୍ଟା କେଉଁଠି ଠିଆ କରିମି ପ୍ରତ୍ୟେକ ପିଲା ପାଇଁ କିଛି ଜିନିଷଗୁଡ଼ାକ ନାହିଁ ନା ଫ୍ରୀରେ ଯେଉଁ ପିଲାମାନେ ଯିବେ ଭିତରକୁ ସେମାନଙ୍କ ମାନେ ଏଣ୍ଟ୍ରି ଅଛି ନା ନାହିଁ ମାନେ ହଁ ଆଉ ଟିକେ କୁହନ୍ତୁ ଏଇଠି କୁହନ୍ତୁ ନା କେଉଁଠି ଭଲ ରାନ୍ଧନ୍ତି ମାନେ ଖାଇନାହାଁନ୍ତି ନା ସକାଳୁ ତେଣୁ ଖୁଆଇବା ପାଇଁ ହେବ କେଉଁଠି ଗୋଟେ ଭଲ ହୋଟେଲ୍ ଅଛି କୁହନ୍ତୁ ନା ଆପଣଙ୍କ ଚିହ୍ନା ହୋଟେଲ୍ ଅଛି ତ ଗୋଟେ କାମ କରନ୍ତୁ ଆପଣ ତ ମୋ ସାଙ୍ଗରେ ଦେଖା ମାନେ ଦେଖା ହେଇଗଲା ତ ଟିକେ ଚାଲନ୍ତୁ ମୋ ସାଙ୍ଗରେ ଏଥର ଆପଣଙ୍କ ହୋଟେଲ୍କୁ ନେଇ ଚାଲନ୍ତୁ ଷାଠିଏରୁ ସତୁରୀ ଜଣ ଛୁଆ ଅଛନ୍ତି ହେଲା କଣ କିସ କହିବି ମାନେ ଖାଇବା ପାଇଁ ମାନେ ଟିକେ କମ୍ କମ୍ କରିକି ଟିକେ ଦେଖିବେ ଆଉ ମାନେ ସେ ପାଇଁ ନା ମାନେ ଟିକେ କମ୍ କରିକି ଯେମିତି କମ୍ ପଇସାରେ ହେବ ନା ଆମ ପିଲାମାନେ ପିଲାମାନେ କେହି ମାନେ ମାଛ ମାଂସ ଖାଆନ୍ତି ନାହିଁ ଖାଲି ତାଙ୍କ ପାଇଁ ପନିର୍ ପନିର୍ ଅଛି ନା ପନିର୍ର ବ୍ୟବସ୍ଥା ହଁ କୁହ ଆପଣ କଲ୍ କରିକି ଟିକେ କହିଦିଅନ୍ତୁ ନା ଆମର ସତୁରୀଟା ପିଲାଙ୍କ ପାଇଁ ବାଢ଼ି ଦେଇତେ ସେମାନେ ଯାଇକି ଡାଇରେକ୍ଟ ଖାଇଦେବେ ଏକା ଡାଇରେକ୍ଟ ତାଙ୍କୁ ନେଇକି ଆଗ ଖାଇ ଦେବା ସକାଳୁ ପହରୁ ଖାଇନାହାଁନ୍ତି ନା ନା ନା ହଁ ନମ୍ବରଟା ନିଅନ୍ତୁ ସେଭେନ୍ ଜିରୋ ଡବଲ୍ ସେଭେନ୍ ସିକ୍ସ ଜିରୋ ଥ୍ରୀ ସେଭେନ୍ ଥ୍ରୀ ସେଭେନ୍ ହଁ ଏଇଟ୍ ଫୋର୍ ମୁଁ ଆସିଛି ଆମର ବୋଳଙ୍ଗ ସ୍କୁଲରେ ବୋଳଙ୍ଗ ସ୍କୁଲ୍ କସାଫଳ ସାଇଡ୍ରେ ମାନେ ବହୁତ ଦୂର ଚାଳିଶ ପଚାଶ କିଲୋମିଟର୍ ହେଇଗଲାଣି ନା ସେତେ ବାଟରୁ ଆସିଛନ୍ତି ପିଲାମାନେ ଖାଇନାହାଁନ୍ତି ଜାମସେଦ ଆହୁରି ନଅ କିଲୋମିଟର୍ ଦୂରିଆରେ ସେ ଜିତେନ ବୋଲି ଛୁଆ ଗୋଟେ ସକାଳପହରୁ ଖାଇନାହିଁ ସେଲାଗି ବେହୋସ୍ ହେଇଗଲାଣି ହଁ ମୁଁ କହିଲି ସେମାନଙ୍କୁ ସେମାନେ କେହି ଖାଇଲେନି ହେଲା ତ ସେଥିପାଇଁ ଯାହା ହେଉ ତୁମେ ଦେଖା ହୋଇଗଲ ତମେ ଚିହ୍ନା ପରିଚ ଫେର୍ ମୁଁ ଯାଇକି ତୁମକୁ କଲ୍ କରିବି ତୁମେ ସେଠି କ'ଣ କିସ କହିକି କେତେ କମ୍ ପଇସା ଟିକେ କହିବ ଆଉ ହଁ ତା'ପରେ ଆମେ ଯେଉଁ ମାନେ ଶିମିଳିପାଳଟା ଯିବା ସେଟା ଆମର କହିଲେ କ'ଣ ନା ଆଗକୁ ଯାଇକି ଲେଫ୍ଟକୁ ଯାଇକି ଟିକେ ରାଇଟ୍ ତ ଆପଣ ଭାଇ ଏଇ ଗେଟ୍ଅପ୍ରେ ଅଛନ୍ତି ଯେ ଆପଣ ଏଇଠି ମାନେ କଣ ପୋଲିସ୍ ଚାକିରିରେ ଅଛନ୍ତି ଆଉ ମୁଁ ସେତେବେଳୁ ଦେଖିକି ଡରୁଛି ମୁଁ କହୁଛି ଆପଣ ବୋଧେ ପୋଲିସ୍ ବାଲା ସେଥିପାଇଁ ମୁଁ ପଚାରିଦେଲି ଆଉ ଆପଣ କିଛି ଖରାପ ଭାବି ନାହାଁନ୍ତି ତ

ହଉ ଧନ୍ୟବାଦ ଭାଇ